ଆଜିକାଲି କୁଲର୍ ଯେତିକି ସୁବିଧା ଯୋଗାଉଛି ସେତିକି କି ଅସୁବିଧା ମଧ୍ୟ କରୁଛି ଥରେ ଥରେ କୁଲର୍ ଚାର୍ଜିଙ୍ଗ୍ ହୋଇଯାଏ ଯାହାଫଳରେ କି ଛୋଟଛୁଆଙ୍କ ପ୍ରତି ବିପଦ ହୋଇଥାଏ ଗୋଟେ ଗୋଟେ କମ୍ପାନୀର ଲୋକମାନେ ଖରାପ୍ ଜିନିଷର କୁଲର୍ଟିକୁ ଭଲ କହି ବିକ୍ରି କରିଥାନ୍ତି ଯାହାଫଳରେ ଆମମାନଙ୍କୁ ବହୁତ କ୍ଷତି ପହଞ୍ଚାଇଥାଏ କୁଲର୍ଟିରେ ପାଣି ଢ଼ାଳିବା ସମୟରେ ଆମକୁ କରେଣ୍ଟ୍ ମାରିଥାଏ ଛୋଟଛୁଆମାନଙ୍କୁ ମଧ୍ୟ ୟା ପ୍ରତି ବିପଦ ଅଛି ସେମାନେ ସାଧାରଣତଃ କୁଲର୍ର ବ୍ୟବହାର ଜାଣିନଥାନ୍ତି ଜାଣିନଥିବା ଫଳରେ ଥରେ ଥରେ ପ୍ଲଗ୍ରେ ହାତ ମାରିଦିଅନ୍ତି ନଚେତ୍ କୁଲର୍ର ପଙ୍ଖା ଭିତରେ ହାତ ପୂରାଇଦିଅନ୍ତି ଗୋଟେ ଗୋଟେ କମ୍ପାନୀର କୁଲର୍ଟି ଭଲ ପଡ଼ିଥାଏ ଏବଂ ତା'ର ଦର ବି ସେଇ ଅନୁସାରେ ଥାଏ